ମଣିଷ ଜୀବନକୁ କୌଶଳ ଜ୍ଞାନ କୁହନ୍ତି ମଣିଷ କୌଶଳ ଜ୍ଞାନ କରିଥାଏ ଆଉ ସେଇ ଜ୍ଞାନ କିଛି କାମରେ ଲଗାଇଲେ ଭଲ ହୋଇଥାଏ ଆଉ ଜ୍ଞାନ ଆମେ ବାପା ମାଆ ଠାରୁ ପାଇଥାଉ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ପାଇଥାଉ ସେହି ଜ୍ଞାନ ଆମକୁ ଉନ୍ନତି କରିଥାଏ ଆଉ ଜ୍ଞାନ ଶିଖି ଶିିଖି ସାରିଲା ପରେ ଯଦି କୌଣସି କାମ ଆମେ ଯଦି କରିବାକୁ ଚାହୁଁ ତାହେଲେ ଆମକୁ ସେ ଜ୍ଞାନର ସାହାଯ୍ୟ ନେବାକୁ ପଡ଼େ ଆଉ ସେଇ ଜ୍ଞାନର ସାହାଯ୍ୟ ନେଲେ ଆମକୁ ବହୁତ ଭଲ ଲାଗିଥାଏ ଯଦି ଆମେ ଜ୍ଞାନର କିଛି ବୁଦ୍ଧି ବଳରେ ଯଦି ଆମେ କିଛି କାମ କରିବା ତାହେଲେ ଆମକୁ ଖୁସି ଲାଗିଥାଏ ଯେ ଆମେ ମାନେ ନିଜ ଜ୍ଞାନରେ ହିଁ ଆମର ସବୁକିଛି କରିପାରୁଛୁ ତାହେଲେ ଜ୍ଞାନର କୌଶଳର ଉନ୍ନତି ସେଇ ସେଇ ସମୟରେ ଥାଏ ଆମେ ଜ୍ଞାନକୁ ଯେତେ ଆଗକୁ ନେବା ଏବଂ ଆମେ ଯେତେ ସେ ଜ୍ଞାନକୁ କୌଣସି ବୈଜ୍ଞାନିକ କାମରେ ଲଗେଇବା କି କୌଣସି ସାଧାରଣ କାମରେ ବି ଲଗେଇବା ତାହେଲେ ଆମକୁ ସେ ଜ୍ଞାନକୁ ନେଇ ବହୁତ ଭଲ ଲାଗେ ଯାହାକି ଆମେ କୌଶଳ ଜ୍ଞାନ ଉନ୍ନତି କରିପାରିଥାଉ ସେଇଥିପାଇଁ ଜ୍ଞାନ ସବୁବେଳେ ନିଜ ମୁଣ୍ଡରେ ରହିବା ଦରକାର ଜ୍ଞାନ ନହେଲେ କିଛି ବି ହେବନି ଜ୍ଞାନ ସବୁବେଳେ ମନରେ ଥିଲେ ଯଦି କୌଣସି କାମ ପଡ଼ିଥାଏ ତାହେଲେ ଆମେ ସେଇ ଜ୍ଞାନକୁ ସେଇଠି ଲଗେଇ ପାରିବା ଆଉ ଏବଂ ଉନ୍ନତି କରିପାରିବା ସେଥିପାଇଁ କୌଶଳର ଜ୍ଞାନ ଉନ୍ନତି କରିପାରୁ